ହଁ ଆମେ ଆମେ ଓଡ଼ିଆ ଭାରି ବଢ଼ିଆ ଓଡ଼ିଆ ବିଷୟରେ ସବୁ ଭାଷା ହେଉଛି ଭଲ ସୁନ୍ଦର ଯାହା କହିବାଟା ଯେତିକି ସହଜ ନୁହେଁ କିନ୍ତୁ ଶୁଣିବାକୁ ବହୁତ ସୁନ୍ଦର ଲାଗେ କହିବାକୁ ବହୁତ କଷ୍ଟ ହୋଇଥାଏ କିନ୍ତୁ ଶୁଣିବାଟା ଏତେ ସୁନ୍ଦର ଯେ ସମସ୍ତେ ଓଡ଼ିଆ ଭାଷାକୁ ହିଁ ଅଧିକ ଭଲ ପାଆନ୍ତି ଓ ଉପଭାଷାକୁ ମଧ୍ୟ ସମସ୍ତେ ସବୁ କ୍ଷେତ୍ରରେ ପ୍ରୟୋଗ କରିଥାନ୍ତି